ହଁ ଡ୍ରାଇଭର ଏଇଟା ଆମର କେଉଁ ଜାଗା ମୁଁ ଏଇଟା ଜାଣିପାରୁନାହିଁ ଏଇଟା ତ ବହୁତ ଟ୍ରାଫିକ ରହିଛି ଆମର ଏଇ ଯେଉଁ ଆମେ ଜଟଣୀକୁ ଯିବା ପାଇଁ ଆମ ପାଖରେ କେଉଁ ପଟେ ଗଲେ ସୁବିଧା ହେବ ଏବଂ ଯେଉଁଟାରେ ଆମେ ଆମେ ଅଳ୍ପ ସମୟରେ ପହଞ୍ଚି ପାରିବା ସେ ବାଟରେ ଆମେ ଯିବା ଯାହାଦ୍ୱାରା କି ମୋ'ର ବହୁତ କାମ ଥିବାରୁ ମୁଁ ଠିକ ସମୟରେ ପହଞ୍ଚି ପାରିବି